ହଁ ଭାଇ କଣ କଣ ସବୁ କରୁଛ ମକା ଚାଷ କରୁଛ ହଳଦୀ କରୁନ ହଳଦୀ ଚାଷ କରୁନ ଆଉ ଅଦା ଖାଲି ଧାନ ଚାଷ କରୁଛ ଧାନରେ କଣ କଣ ସବୁ ପକାଉଛ

ରାସାୟନିକ ସାର ପକେଇବନି ଅଧିକ ଅମଳ ପାଇଁ ରାସାୟନିକ ସାର ପକେଇଲେ ହବ ଜୈବିକ ସାର ଚାଷ କରିବ ନା ଆମ ଘରେ ମୁଁ ପରିବା ଚାଷ କରୁଛି ସେଠି ଖାଲି ଗୋବର ଖତ ଜୈବିକ ପଦ୍ଧତିରେ ସବୁ ଚାଷ ହେଉଛି ଭଲ ଚାଷ ହେଉଛି ତ କାହିଁକି ହେବନି ରାସାୟନିକ ସାର ପକେଇଲେ ଖାଲି ଚାଷ ହେବ ସେଇଟା ଅଧିକ ଅମଳ ହବ ସେଇଟା ଅଧିକ ଅମଳ ହବ କିନ୍ତୁ ସେଇଟା ସ୍ୱାସ୍ଥ୍ୟ ପାଇଁ ସେଇଟା ଖରାପ ନା ଅଧିକ ଅମଳ ଆଶାରେ ରାସାୟନିକ ସାର ପକାଇଲେ କ'ଣ ହେବ ସେଇଟା ସ୍ୱାସ୍ଥ୍ୟ ପାଇଁ ହାନିକାରକ ସଦାବେଳେ ଜୈବିକ ପଦ୍ଧତିରେ ଚାଷ କରିବ ସେ ଚାଷରୁ ଯାହା ହେବ ନିଜେ ସେଇଟା ଖାଇବ ନିଜେ ସ୍ୱାସ୍ଥ୍ୟାବାନ ହୋଇକି ରହିବ ରାସାୟନିକ ସାର ପକାଇବ ଯାହା ହାର୍ଟ ଉପରେ ପ୍ରୋବ୍ଲେମ ହେବ ଶୀଘ୍ର ମରିଯିବ ଆମେ ଅଧିକ ଅମଳ ଆଶାରେ ରାସାୟନିକ ସାର ପକେଇକି କେତେ ଦିନ ବଞ୍ଚିବା ରାସାୟନିକ ସାର ଖାଇକି କିଛି ଦିନ ଅଧିକ ବଞ୍ଚିବା ପାଇଁ ଚାହିଁଲେ ଜୈବିକ ପଦ୍ଧତିରେ ଚାଷ କରିବା ସତେଜ ପନିପରିବା ଖାଇବା ବୋଇଲେ ସିନା କିଛି ଦିନ ଆମେ ବଞ୍ଚିପାରିବା ମାନେ କିଛି ଦିନ ଲୋଭରେ ଅଧିକ ଅମଳ ଆଶାରେ ରାସାୟନିକ ସାର ପ୍ରୟୋଗ କଲେ କଣ ହବ ବେଶୀ ଦିନ ବଞ୍ଚି ଆମେ ବଞ୍ଚିଆ ପାଇଁ ଖାଉଛେ ଆମେ ଖାଇଆ ପାଇଁ ବଞ୍ଚୁଛେ ନା ଗୋବର ଖତ ପକାହେଉଛି କମ୍ପୋଷ୍ଟ ପକା ହେଉଛି ପରିବା ଚୋପା ସବୁ ସେ ପକା ହେଉଛି ବାସି ତୋରାଣି ପେଜ ସବୁ ଢଳା ହେଉଛି

ତୋର ବି ଚାଷ ଭଲ ହେବ ଆଉ ରାସାୟନିକ ସାର ପକାନା ଆଉ ଅଳ୍ପ ଦିନିଆ ହୁଅନା ହଁ ହଁ ଆଉ ଧାନ କେତେ ଅମଳ କଲୁ ଧାନ କେତେ ଅମଳ କଲୁଣି ମୋ'ର ବି ଏବର୍ଷ ଭଲ ହୋଇଛି ହଁ ଏବର୍ଷ ଭଲ ବର୍ଷା ବି ହେଲା ତା'ପରେ ଯେତେ ପାଣି ପବନ ବି ଠିକ୍ ଅଛି ତା'ପରେ ନିଜେ ବି ତାର ଯତ୍ନ ନେଇଛି ରାସାୟନିକ ସାର ବ୍ୟବହାର କରିନି ଜୈବିକ ସାର ସବୁ ବ୍ୟବହାର କରିଛି ସେଥିପାଇଁ ମୋ'ର ଚାଷ ଭଲ ହୋଇଛି ଆଉ ସବୁ ଚାଷ ପାଇଁ ତ ପାଣି ଦରକାର ମାନେ ବେଶିକି ପାଣି ହେଲେ ଆଉ ମରିଯିବ ଯିବ ନି କି ପାଣିପାଗ ଭଲ ଅଛି ମାନେ ଚାଷ ଭଲ ହବ ନା ମୋର ସେଇ ଯଦି ଅଧିକ ପାଣି ଯଦି ହୋଇଗଲା ତାକୁ ପାଣି କାଟିବାକୁ ପଡ଼ିବ ଯେତିକି ପରିମାଣରେ ପାଣି ଆବଶ୍ୟକ ସେତିକି ପରିମାଣରେ ଫସଲରେ ପାଣି ରଖାଯିବ ବଳକା ପାଣି ସବୁ କାଟିକି ବାହାର କରାଯିବ